ଚାଷ ଜମିରେ ସାଧାରଣତଃ ଭାବରେ କାମ କରିବା ସମୟରେ ଆମେ ରେଡ଼ିଓ ବଜାଇଥାଉ ଏବଂ ମୋବାଇରେ ଗୀତ ବଜାଇଥାଉ ଏହି ଭଳି ଭାବରେ ଜମିରେ ଆମେ କାମ କରିବା ସମୟରେ ନିଜକୁ ମନୋରଞ୍ଜନ ମଧ୍ୟ କରିଥାଉ ତାପରେ ଘରେ ଯେତେବେଳେ କୌଣସି ରୋଷେଇ କାମ ହେଉ କିମ୍ବା ଅନ୍ୟ କୌଣସି କାମ ହେଉ ଆମେ ଟିଭି ଲଗାଇକି ଟିଭି ଦେଖି ଦେଖି କାମ କରିଥାଉ ଯାହାଫଳରେକି କାମ କରିବାକୁ ଭଲ ଲାଗେ ଏବଂ ଖୁସି ଲାଗିଥାଏ ଏହା ସହିତ ଆମେ ମୋବାଇଲରେ ଗୀତ ବଜାଇଥାଉ ତା ଛଡ଼ା ରେଡ଼ିଓ ବକ୍ସ ଏମିତି ବଜାଇକି ଆମେ ସବୁ ପ୍ରକାରର କାମ ମନୋରଞ୍ଜନ କରି କରି କାମ କରିଥାଉ